ହଁ ମୁଁ ଏମିତି ବହୁତ ଟିପ୍ସ୍ ଶିଖିଛି ଯେମିତିକି ୟୁଟ୍ୟୁବ ଇନଷ୍ଟାଗ୍ରାମ ଆଜିକାଲି ବହୁତ ଫେମସ୍ ସେଇଥିରେ ମୁଁ ସବୁକିଛି ଟିପ୍ସ୍ ନେଉ ନିଏ ସେଇଥିରେ ଯେମିତି ୟୁଟ୍ୟୁବରେ ଗୋଟେ ଚ୍ୟାନେଲ ଅଛି ମ୍ୟାଥ ଗୋଟେ ମ୍ୟାଥମେଟିକ ଗୋଟେ ଚ୍ୟାନେଲ ଅଛି ସେଇଥିରେ ମୁଁ ସବୁକିଛି ଶିଖୁଛି ଆଉ ଟିପ୍ ସେଇଥିରେ ନେଉଛି ସେଇଟା ନେଇକରି ମୁଁ ଚିତ୍ର ଅଙ୍କିତ କରୁଛି ସେଇଟା ଅଙ୍କିତ କରି ମୁଁ ମୋ ହିସାବରେ ମୁଁ ସବୁକିଛି ଲେଖୁଛି ବା ବୁଝୁଛି ସେଇଥିରେ ମୁଁ ବହୁତ ସାହାଯ୍ୟ ହେଉଛି ସେ ୟୁଟ୍ୟୁବ ଚ୍ୟାନେଲର ମୋର ବହୁତ କିଛି ଉପକାର ହେଲା କିମ୍ବା ବହୁତ ସାହାଯ୍ୟ ହେଲା ଟିପ୍ସ ମିଶା ବହୁତ ମିଳିଲା ମୋତେ ଏମିତି ବହୁତ କିଛି ଆହୁରି ଅଛି